ଓଡ଼ିଶାରେ ମନୋରଞ୍ଜନ ପାରମ୍ପରିକ ମାଧ୍ୟମଗୁଡ଼ିକ ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ ଓଡ଼ିଶାର ଉଚ୍ଚକୋଟୀରନୃତ୍ୟ ଓ ସଙ୍ଗୀତ ଏହାର ମହାନ୍ ସଂସ୍କୃତିର ନିର୍ଦ୍ଦଶନ ଛନ୍ଦମୟ ସୁଲଳିତ ଭଙ୍ଗୀ ଯେମିତି ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀନୃତ୍ୟର ସ୍ଥାନ ସ୍ୱତନ୍ତ୍ର ଓଡ଼ିଶାରେ ବିଭିନ୍ନ ଅଞ୍ଚଳର ଲୋକ ପରମ୍ପରାକୁ ନେଇ ଗଢ଼ିଉଠିଥିବା ସମ୍ବଲପୁରୀ ଛଉ ଦଣ୍ଡ ପାଇକ ରଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରସ ସୁନ୍ଦର କରିଥାଏ ପାଲା ଦାସକାଠିଆ ଯାତ୍ରା ରାସଲୀଳା ପ୍ରଭୂତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି କେବଳ ଓଡ଼ିଶାରେ ନୁହେଁ ଦେଶଦେଶାନ୍ତର ମଧ୍ୟ ଓଡ଼ିଶାର ନୃତ୍ୟକଳା ବେଶ୍ ଆଦୃତ ଏହାଦ୍ୱାରା ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରତିଷ୍ଠାଲାଭ କରିଛି ଆମର ସିନେମା ଥିଏଟର ସଙ୍ଗୀତ ନୃତ୍ୟ ଅଁ ବିଭିନ୍ନ ହଲ ମାଧ୍ୟମରେ ପେଣ୍ଡାଲ ମାଧ୍ୟମରେ ଆମେ ଦେଖିବାକୁ ପାଉଥାଉ ଓଡ଼ିଶୀ ଏବେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ଓଡ଼ିଶୀ ଦ୍ୱାରା ଆମେ ବାହାରେ ଜାଗାରେ ଆଜି ପରିଚିତ ହୋଇଅଛୁ ସମସ୍ତେ ଓଡ଼ିଶୀକୁ ଭଲପାଆନ୍ତି ଓଡ଼ିଶା ରାଜ୍ୟ ଆମର ଓଡ଼ିଶୀନୃତ୍ୟ ଆମର ଓଡ଼ିଆଭାଷା ଆମର ଓଡ଼ିଆ ପାଇଁ ଆମେ ଆଜି ଗର୍ବିତ